ହଁ ଆମେ ଟେପ୍ ପାଏନ୍ ପାଏସୁଁ ଆଉ ଇ ଟେପ୍ ପାଏନ୍ଟା ଆମର୍ ପି ଏଚ୍ ଡ଼ି ଦ୍ଵାରା ଆମର୍ ନିକେ ଆସୁଛେ ଆଉ ଇଟା ବହୁତ୍ ପରିଷ୍କାର୍ ରହୁଛେ ଆଉ ଇ ପାଏନ୍ ପିଇବାର୍ ଦ୍ୱାରା ଆମର୍ ଶରୀର୍ ଠିକ୍ ରହୁଛେ ଇଟା ପୂୁରା ପରିଷ୍କାର୍ ଆଏ ରୋଗମୁକ୍ତ ଆଏ ଆଉ ଆମେ ଯଦି ଟେପ୍ ପାଏନ୍ ପିଇମା ଇଟା ବିଶୋଧନ୍ ହେଇ ନାଇ ପାର୍ବାର୍ ସିଧା ଟାଙ୍କିକେ ଯେଇକିରି ଆମେ ସେ ଭିତରର୍ ପାଏନ୍କେ ଆମେ ୟୁଜ୍ କରୁଛୁଁ ଆଉ ସେ ପାଏନ୍ରେ ଆମେ କିଛି ପରିଷ୍କାର୍ ବି କରି ନାଇଁ ପାର୍ବାର୍ ଯୋଗୁଁ ଆମ୍କୁ ବିଭିନ୍ନ ପ୍ରକାର ରୋଗ ବି ହେବାର୍ ସମ୍ଭାବନା ରହିଛେ ତ ଆମେ ଟପ୍ ପାଏନ୍ ନାଇଁ ପିଇକିରି ଟ୍ୟାପ୍ ର ପାଏନ୍ ପିଇଲେ ଆମର୍ ଶରୀର୍ ରୋଗ ମୁକ୍ତ ହେବା ଆଉ ଇଥିର୍ ଲାଗି ଆମର ସରକାର୍ ବି ବିଶେଷ ଧ୍ୟାନ୍ ଦେଇକିରି ଆମର ଟେପ୍ ପାଏନ୍ କେନ୍ତା ବିଶୋଧନ ହେବା ସେଥିର ଲାଗି ବିଭିନ୍ନ ପ୍ରକାର ଯୋଜନା କରିଛନ୍ ଆଉ ଆମର୍ କର୍ମଚାରୀମାନେ ପୁରା ସମୟ ଦେଇକିରି ସେ କାମ୍ରେ ଠିକ୍ ହିସାବ୍ରେ କରିକିରି ତୁଲୋଉଛନ୍